ପାଞ୍ଚ ପାଞ୍ଚଟା ତାରିଖ୍ ମୁଇଁ କେବେ ଭୁଲି ନେଇଁ ପାରେ ଗୁଟେ ହେଲା ନୂଆଁବର୍ଷ ଏକାଧିକ୍ ଆଉ ଜାନୁଆରୀ ଛବିଶି ଯେବେ ଆଜାଦ୍ ହେଲା ତାପରେ ମାର୍ଚ୍ଚ ଆଠ ତାରିଖ୍ ଶିବରାତ୍ରି ଆଉ ମୋର୍ ଜନ୍ମଦିନ ଜାନୁଆରୀ ଦଶ୍ ଆଉ ଆକ୍ଟୋବର ଦୁଇ ତାରିଖ୍ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଏଇଟା ମୁଇଁ କେବେ ନେହିଁ ଭୁଲି ପାରେ କି ଏନ୍ତା ବହୁତ ଜିନିଷ୍ମାନେ ଅଛେ ଯେ ଭୁଲି ନାଇଁ ହୁଏ ସେଟାକେ ପାଲନ୍ କର୍ବାର୍ କେ ହିଁ ପଡ଼୍ସି ବହୁତ୍ ଲୋକ୍ ବି କର୍ସି ସବେ କର୍ସନ୍ ଯିଏ ଯେନ୍କେ କି କିଏ ବି ଭଲ୍ସେ ଭୁଲି ନେଇଁ ପାରନ୍ ଯେନ୍ତା ହଉ ପାଲନ୍ କର୍ବାର୍ କେ ହିଁ ପଡ଼୍ସି ସବୁଆଡ଼େ ବି କର୍ସନ୍ ମୁଇଁ ବି କର୍ସି ସମସ୍ତେ କର୍ସନ୍ ସବୁ ଜିନିଷ୍କେ ଜିନିଷ୍ମାନେ ବିଲକୁଲ୍ କିଏ ଭୁଲି ନାଇଁ ପାରନ୍ ଭୁଲିବାର୍ ଚାହିଁଲେ ବି ଭୁଲି ନେଇଁ ପାରନ୍ କିଏ ଚାହାଁନ୍ ହିଁ ନେଇଁ ଭୁଲିବାର୍କେ